ଆମର୍ ଓଡ଼ିଶାଥି ଶିକ୍ଷା ବଏଲେ ସରିଗଲା କଥା ଏହାଛିନି ଯେଭଳି ଶିକ୍ଷା ହଉଛି ଯେ ଯେନ୍ ଛୁଆମାନେ ଘରୁ ନେଇଯାଉଥିଲେ ସେ ଛୁଆମାନେ ମାନେ ଆରା ଘରୁ ବାହାରିକିରି ଆଗ୍ରୁ ସମୟ ନେହେବାର୍ ଆଗ୍ରୁ ବାହାରୁଛନ୍ ଯାଉଛନ୍ ଯେଭଳି ଆମର୍ ୟାହାନି ଫାଇଭ୍ ଟି ଉସ୍କୁଲ୍ମାନେ ହାଇସ୍କୁଲ୍ ଫାଇଭ୍ ଟି ହେଲା ଆମର୍ ପ୍ରାଥମିକ ବିଦ୍ୟାଳୟମାନେ ବି ବଢ଼ିଆ ହେଲା ସୁନ୍ଦର ଅନୁସାରେ ବନାହେଲା ଏମ୍ ଇ ସ୍କୁଲ୍ମାନେ ବି ବଢ଼ିଆ ସୁନ୍ଦର୍ ବଗିଚା ବଗିଚା କରି ବନା ହେଇଛେ ରଙ୍ଗ ବିରଙ୍ଗ କରି ଆମର୍ ଓଡ଼ିଶାରେ ସେଟାମାନେ ଆମର୍ ଓଡ଼ିଶା ସର୍କାର୍ ଯେନ୍ଟା ଆହ୍ୱାନ୍ କରୁଛନ୍ ସେଭଳି ସ୍କୁଲ୍ମାନ୍ଙ୍କୁ ବି ସେମାନେ ସଜଉଛନ୍ ଛୁଆମାନେ ସ୍କୁଲ୍ର ସୁନ୍ଦରତା ଦେଖିକରି ବେଶିକିରି ଯୋଉଛନ୍ ଆଜ୍ଞାମାନେ ଯେଭଳି ଗପ ଗପରେ ଦେଇକରି ପାଠ ମାନେ ପଢ଼ଉଛନ୍ ସେଟା ମନେ ରଖୁଛନ୍ ବଢ଼ିଆ କଥାବାର୍ତ୍ତା ଶିଖୁଛନ୍ ଆଜ୍ଞାମାନେ ଯେନ୍ତା କହେଲେ ସେନ୍ତା ଛୁଆମାନେ ଆମର୍ କରୁଛନ୍ ସ୍କୁଲକୁ ଦିନେ ବି ଆବ୍ସେଣ୍ଟ୍ ନାଇଁ କର୍ବାର୍ ସଦାବେଲେ ତାଙ୍କର୍ ଖାନା ଖାନା ଖାଇବା ପିଇବାରୁ ନେଇକରି ତାଙ୍କର୍ ବହି ପତ୍ର ପିନ୍ଧା ଉଡ଼ା ସବୁ ସେଟା ଆମର୍ ସର୍କାର୍ ଦେଖୁଚନ୍ ଆମର୍ ଛୁଆମାନେ ବହୁତ୍ଟେ ଉନ୍ନତି କଲେନ ଏହାଚିନି ଯେଭଳି ଆମର୍ ଆଗ ହେତେ ନେଇ ହଉଥିଲା ହେଲେ ଏହାଚିନି ଛୁଆମାନେ ପଢ଼୍ବାକେ ବହୁତ୍ ଆଗ୍ରହ ଆର୍ ତାହାକୁ ଦିନେ ନେଇଯ ବଏଲେ ବି ସେମାନେ ନାଇଁ ମାନନ୍ ନେଇ ଆମର୍ ଆଜ୍ଞା ଇଟା କହିଚନ୍ ସେଟା କହିଚନ୍ ଆମେ ନେଇଗଲେ କେନ୍ତା ହେବା ସେଟା ଆମେ ଜାଣି ନାଇ ପାରୁଁ ବୋଲିକିରି କହିସନ୍ ଆର୍ ଆଗମଇ ଆଡମ୍ବର ହେଇକରି ବାହାର୍ସନ୍ ଆରୁ ସେମାନେ ସେ ସ୍କୁଲ୍ନ ପ୍ରେଜେଣ୍ଟ୍ ରହେସନ୍ କେବେ ବି ଆବ୍ସେଣ୍ଟ୍ ନେ କରନ୍